ଯଦି ମୁଁ ଯେକୌଣସି ସ୍ଥାନ କୁ ଯାତ୍ରା କରିବାପାଇଁ ଯିବି ତେବେ ମୁଁ ପୁରୀକୁ ହିଁ ମନୋନୀତ କରିବି ଏବଂ ସେଠାକୁ ଗଲେ ମୋତେ ଶାନ୍ତନା ମିଳିଥାଏ ତା'ର ସମୁଦ୍ର କୂଳ ର ଲହରୀ ଦ୍ୱାରା ମୋ ମନ ମନ ଆକର୍ଷିତ ହୋଇଥାଏ ଏବଂ ଜଗନ୍ନାଥଙ୍କ ଦର୍ଶନ ଦ୍ଵାରା ମୋ ମନକୁ ଶାନ୍ତନା ମିଳିଥାଏ ଏବଂ ମୁଁ ପୁରୀକୁ ଯିବା ପାଇଁ ଖୁସି ହୋଇଥାଏ